ଏବେ ଆପଣ ଆପଣଙ୍କର କଲେଜ୍ ଲାଇଫ୍ ବିଷୟରେ କିଛି କହିପାରିବେ ସିଓର୍ ମେମ୍ କଲେଜ୍ ଲାଇଫ୍ ବିଷୟରେ ମୁଁ କହିବି କି ମୋ ଲାଇଫ୍ରେ କଲେଜ୍ର ମାନେ ଫିଲିଙ୍ଗ୍ସ୍ଟା କିଛି ଗୋଟେ ଅଲଗା ଥିଲା ମାନେ ମୁଁ ଯେତେ ମୁଁ ଯେତେବେଳେ କଲେଜ୍ରେ ଫାଷ୍ଟ୍ ପଢ଼ୁଥିଲି ଫାଷ୍ଟ୍ ମୋ ପ୍ଲୁସ୍ ଟୁ ଲାଇଫ୍ର କଥା କହୁଛି ପ୍ଲୁସ୍ ଟୁ ଲାଇଫ୍ ତ ଏମିତି ହିଁ ବୁଲି ବାଙ୍କି ସ୍ପେଣ୍ଡ୍ ହୋଇଗଲା ତା'ପରେ ରହିଲା ମୋ ଇଞ୍ଜିନିୟରିଙ୍ଗ୍ ଲାଇଫ୍ର କଥା ଇଞ୍ଜିନିୟରିଙ୍ଗ୍ ଯେତେବେଳେ ଇଞ୍ଜିନିୟରିଙ୍ଗ୍ କଲେଜ୍ରେ ମୁଁ ଫାଷ୍ଟ୍ ପଢ଼ୁଥିଲି ସେତେବେଳେ ଇଞ୍ଜିନିୟରିଙ୍ଗ୍ ଉପରେ ମୁଁ କିଛି ବି ମୋର କିଛି ଗୋଟେ ମାନେ ଏମିତି କିଛି ଗୋଟେ ଧାରଣା ନଥିଲା ଇଞ୍ଜିନିୟରିଙ୍ଗ୍ ମାନେ କ'ଣ ଇଞ୍ଜିନିୟରିଙ୍ଗ୍ କାହାକୁ କୁହାଯାଏ ଇଞ୍ଜିନିୟରିଙ୍ଗ୍ କେଉଁ ଉପରେ ମୁଁ ଇଞ୍ଜିନିୟରିଙ୍ଗ୍ କରିବି ଏମତି କିଛି ନଥିଲା ଫାଷ୍ଟ୍ ଫାଷ୍ଟ୍ ମୁଁ ଯାଇକି କଲେଜ୍ରେ ଜଏନ୍ କରିଥାଏ ତା'ପରେ ହଠାତ୍ ମୋର ଏମିତି ଗୋଟେ ଫ୍ରେଣ୍ଡ୍ ଦେଖା ହେଲା କି ଆଉ ଭାଇ ତୁ ଇଞ୍ଜିନିୟରିଙ୍ଗ୍ କରୁଛୁ ତୁ କେଉଁ ବ୍ରାଞ୍ଚ୍ରେ ଇଞ୍ଜିନିୟରିଙ୍ଗ୍ କରୁଛୁ ଆରେ ଭାଇ ମୁଁ ବି ସିଭିଲ୍ ବ୍ରାଞ୍ଚ୍ରେ କରୁଛି କହିଲା ତା'ପରେ ମୁଁ କହିଲି ହଁ ଭାଇ ମୁଁ ସିଭିଲ୍ ବ୍ରାଞ୍ଚ୍ କରୁଛି ଆରେ ସିଭିଲ୍ର ମାନେ କ'ଣ ମୁଁ ସେଇ ଜିନିଷଟା ଫାଷ୍ଟ୍ ଜାଣି ନଥିଲି କି ସିଭିଲ୍ର ମାନେ କ'ଣ କାହାକୁ ନେଇକି ସିଭିଲ୍ ଇଞ୍ଜିନିୟରିଙ୍ଗ୍ ବାକି ମୁଁ ଆଡ଼ିମିଶନ୍ କରିଥିଲି କିନ୍ତୁ ସିଭିଲ୍ ଇଞ୍ଜିନିୟରିଙ୍ଗ୍ ମାନେ କ'ଣ କହିବି ମାନେ ଏହାଠୁ ମାନେ କ'ଣ ଏସବୁ କୋଶ୍ଚିନ୍ର ମାନେ କିଛି ଭ୍ୟାଲୁ ହିଁ ନାହିଁ ତା'ପରେ ଆସ୍ତେ ଆସ୍ତେ କଲେଜ୍ ସାଙ୍ଗରେ ନିଜ ଷ୍ଟଡ଼ି ସାଙ୍ଗରେ ନିଜ ଫ୍ରେଣ୍ଡ୍ମାନଙ୍କ ସାଙ୍ଗରେ ଇନ୍କ୍ଲୁଡ଼ିଙ୍ଗ୍ ହୋଇକି ମୁଁ ଆଗକୁ ଚାଲିଲି ଆଉ ଭଗବାନ ବି ମୋତେ ଗୋଟେ ସାଥ୍ ଦେଇଛନ୍ତି ଆଜିକା ଡେଟ୍ରେ ଭଗବାନ ମୋତେ ଗୋଟେ ସାଥ୍ ଦେଇଛନ୍ତି ମୁଁ ଆଜିକା ଡେଟ୍ରେ ବି ଭଲରେ ଚାଲିଛି ଏବେ ମୋର ସେକେଣ୍ଡ୍ ଇୟର୍ ଲାଇଫ୍ ଚାଲିଛି ଆଉ କଲେଜ୍ରେ ଏମିତି କିଛି ବେସିକାଲି ଇଞ୍ଜିନିୟରିଙ୍ଗ୍ କଲେଜ୍ ତ ଆପଣ ଜାଣିଥିବେ କି ଇଞ୍ଜିନିୟରିଙ୍ଗ୍ କଲେଜ୍ର ପିଲାମାନେ କ'ଣ ଥାଆନ୍ତି ତ ମୁଁ ମୋ ବିଷୟରେ ମାନେ ସେହି ବିଷୟରେ କିଛି କହିବା ପାଇଁ ଚାହୁଁନି ଏଥିପାଇଁ କି ଯେହେତୁ ଆପଣ ଜଣେ ରେସ୍ପେକ୍ଟଟେଡ଼୍ ପର୍ସନ୍ ତ ମୁଁ ଆପଣଙ୍କୁ ସେସବୁ ବିଷୟରେ କିଛି କହିବି ଇଞ୍ଜିନିୟରିଙ୍ଗ୍ ଛୁଆଗୁଡ଼ା ମାନେ ଯେତେ ବି ଆପଣ ଦେଖନ୍ତୁ ମାନେ ଯେତେ ବି ଜିନିଷ ଯେତେ ବି ଷ୍ଟଡ଼ିଜ୍ ଏରାଉଣ୍ଡ୍ ଅଛି ଏମ୍ ବି ଏ ହେଉ ଏମ୍ ସି ଏ ହେଉ ଆଉ ନର୍ମାଲ୍ ଗ୍ରାଜୁଏସନ୍ ହି ହେଉ ମାନେ ସେ ପିଲାଙ୍କର ଆଚରଣକୁ ଦେଖନ୍ତୁ ଆଉ ଆମର ଲକ୍ଷ୍ୟ ଆଉ ଆଚରଣକୁ ଦେଖନ୍ତୁ କିଛି ଆପଣ ଡିଫ୍ରେଣ୍ଟ୍ ପାଇବେ ଇଞ୍ଜିନିୟରିଙ୍ଗ୍ ପିଲାମାନେ ତାଙ୍କ ଲାଇଫ୍ରେ କେବେ ବି ମାନେ କ'ଣ କହିଲେ ଲାଇଫ୍ରେ ତାଙ୍କ ଜୀବନରେ କେବେ ପାଠ ତ କେବେ ପଢ଼ିବେନି ଏଗଜାମ୍ର ଦୁଇ ଦିନ ଆଗରୁ ବହି ଖୋଲା ହେବ ଏଗଜାମ୍ର ଦୁଇ ଦିନରେ ଯାହା ପଢ଼ାହୋଇଥିବ ତାକୁ ଏଗଜାମ୍ ଦିଆ ହେବ ଆଉ ତ ଆଉ ଗୋଟେ କ'ଣ ହେଲା ଡ୍ରିଙ୍କ୍ କରିବେ ସ୍ମୋକ୍ କରିବାରେ ଇଞ୍ଜିନିୟରିଙ୍ଗ୍ ପିଲା ତ ଫାଷ୍ଟ୍ ଲାଇନ୍ରେ ହିଁ ଆସିଯିବେ କି ନା ଭାଇ ଡ୍ରିଙ୍କ୍ କରୁଛୁ ସ୍ମୋକ୍ କରୁଛୁ ତୁ କ'ଣ ପଢ଼ୁଛୁ ନା ଭାଇ ମୁଁ ଇଞ୍ଜିନିୟରିଙ୍ଗ୍ କରୁଛି ଆରେ ଇଞ୍ଜିନିୟରିଙ୍ଗ୍ ପିଲା ହିଁ ସବୁ ସେଇୟା ମୁଁ ବି ଗୋଟେ ଇଞ୍ଜିନିୟରିଙ୍ଗ୍ ସ୍ଟୁଡେଣ୍ଟ୍ ମୁଁ ଏମିତି କହିବା ପାଇଁ ଚାହୁଁନି ବାକି ଯେଉଁଟା ସତ କଥା ରିଅଲ୍ ଫ୍ୟାକ୍ଟ୍ ଟ୍ରୁ ଫ୍ୟାକ୍ଟ୍ ହିଁ ମୁଁ କହୁଛି ସେଇଟା ହିଁ ସତ କଥା ବାକି ଆଉ କ'ଣ ରହିଲା ଇଞ୍ଜିନିୟରିଙ୍ଗ୍ର ଆଜି ସକାଳେ ଏଗଜାମ୍ ଥିବ କାଲି ସକାଳେ ପଚରା ହେଉଥିବ ଆରେ ଭାଇ ଆଜି କେଉଁ ସବ୍ଜେକ୍ଟ୍ରେ ଏଗ୍ଜାମ୍ ଅଛି ମାନେ ଗୋଟେ ସ୍ଟୁଡ଼େଣ୍ଟ୍ ଯିବ ଏଗ୍ଜାମ୍ ଦେବାକୁ ଏଗଜାମ୍ ହଲ୍କୁ ଆଉ ପନ୍ଦର ମିନିଟ୍ ପରେ ଏଣ୍ଟ୍ରି କରିବ ସେ ମୋତେ ପଚାରୁଥିବ କି ଭାଇ ଆଜି କ'ଣ ଏଗ୍ଜାମ୍ ଅଛି ତା'ପରେ ମୁଁ ତ କିଛି ଜାଣିନଥିବି ମୁଁ ଆଡ଼୍ମିଟ୍ କାର୍ଡ଼୍ ଦେଖି ତାକୁ ଆନ୍ସସାର୍ଟା ଦେବି ଆରେ ଭାଇନା ଆଜି ଓ ପି ପି ଏସ୍ ଅଛି କି ଆଜି ଏମ୍ ଏସ୍ ଅଛି ମୁଁ ତାକୁ ସେହି ଆନ୍ସସାର୍ଟା ହିଁ ଦେବି ଆଉ ମୁଁ ତ ଏମିତିକି ମୁଁ ବି ସର୍ବଜ୍ଞ ପୁରୁଷ ନୁହେଁ କି ମୁଁ ସବୁ ଜାଣିଥିବି ସବୁଯାକ କହୁଥିବି କି ସବୁ ପାଠ ପଢ଼ୁଥିବି ମାନେ ଯେଉଁଟା ମ୍ୟାମ୍ ରିଅଲ୍ ଫ୍ୟାକ୍ଟ୍ ସେହି କଥାଟା ହିଁ ମୁଁ କହୁଛି କି ମୁଁ ଜାଣିଛି କି ଜାଣିନି ସେଇଟା ମୋ ଉପରେ ଡ଼ିପେଣ୍ଡ୍ କରେ ମୁଁ ବି ଏତେ ସ୍କୋଲାର୍ ସ୍ଟୁଡ଼େଣ୍ଟ୍ ନୁହେଁ କି ମୁଁ କହିଦେବି ଆଜି ଏ ଏଗ୍ଜାମ୍ଟା ସେ ଏଗ୍ଜାମ୍ଟା ଅଛି ମାନେ ସମସ୍ତେ ହିଁ ସେମ୍ ଭାଇ ଆରେ କେଉଁ ଏଗ୍ଜାମ୍ ଅଛି ନା ଏମ୍ ଏମ୍ ଏସ୍ ଅଛି କି ଅଛି ଆମର ଓ ପି ପି ଏସ୍ ଅଛି ଆଉ ଭାଇ ତୁ କ'ଣ ପଢ଼ିଛୁ ନା ଭାଇ ମୁଁ କିଛି ପଢ଼ିନି ରାତିରେ କାଲି ବହି ଦେଖିଥିଲି ଆଉ ବହି ଦେଖିକି ମୋ ମୁଣ୍ଡରେ ସବୁ ବାଉଁନ୍ସ କରିଗଲା ଆରେ ବାଉଁନ୍ସ କ'ଣ କରିଗଲା ଆମେ ତ ପାଠ ପଢ଼ୁଛୁ ବର୍ଷେ ହେଲାଣି ଏଗ୍ଜାମ୍ ଦେବା ନା ଭାଇ ମୁଁ ତ ବହି ବା ବର୍ଷସାରା ଖୋଲିନି ବର୍ଷସାରା ବୁଲିଲି ଖେଳିଲି ନାଚିଲି ଏଆଡ଼େ ପାଲା ଆଟେଣ୍ଡ୍ ଇଆଡ଼େ ଯାତ୍ରା ଆଟେଣ୍ଡ୍ କଲି ସେଆଡ଼େ ବୁଲିବା ଆଟେଣ୍ଡ୍ କଲି ସେଆଡ଼େ ଗଲି ଏଆଡ଼େ ଗଲି ଏ ଟ୍ରିପ୍ କଲି ତେଣୁ ଆଉ ଟାଇମ୍ କାଇଁ ପାଠ ପଢ଼ିବାକୁ ବର୍ଷେ କିନ୍ତୁ ଏଗ୍ଜାମ୍ ଆଗ ଆରେ ଭାଇ ତୁ କ'ଣ ତା'ପରେ ଏଗ୍ଜାମ୍ ଦେଇକି ଆସିଲା ପରେ ଭାଇ ତୁ କେତେ ଲେଖିଲୁ ସେଇ ପିଲା କହୁଥିବ ନାଇଁ ମୁଁ ଅଶୀ ଲେଖିଲି ସେଇ ପିଲା କହୁଥିବ ନାଇଁ ମୁଁ ସତୁରୀ ଲେଖିଲି ଆରେ ଭାଇ ଆସିଲା କେଉଁଠୁ ନା ପା ମୁଁ କପି ନେଇଥିଲି କପି କରିଦେଲି ମାନେ ଏହି ଜିନଷଗୁଡ଼ା ଶୁଣିବାର ମଜା ଆଉ କରିବାର ମଜା କହିବାର ମଜାଟା କିଛି ଅଲଗା ଥାଏ ମାନେ ଏହି ଜିନଷଟାକୁ କହିବାକୁ ବି ଖରାପ ଲାଗୁଛି ନା ମୁଁ କପି କରେ ଆଉ ନ କହିଲେ ବି ଖରାପ ଲାଗୁଛି ନା ମୁଁ ମିଛ କହିଲି ମାନେ ଏହି ଷ୍ଟାଇଲ୍ର ନେଇକି ଇଂଜିନିୟରିଂ ଛୁଆମାନେ ହିଁ ଗତି କରନ୍ତି ଏହି ଷ୍ଟାଇଲ୍କୁ ନେଇକି ଆଉ ଏହି ମାନେ ବ୍ୟାକ୍ଗ୍ରାଉଣ୍ଡ୍କୁ ନେଇକି ବାପା ମା'ମାନେ ପଇସା ଖର୍ଚ୍ଚ କରୁଛନ୍ତି ନା ମୋ ପୁଅ ପାଠ ପଢ଼ୁଛି କି ସେଇଠି ବର୍ଷଟାଯାକ ବୁଲୁଛି ଆଉ ଲାଷ୍ଟ୍ ଦିନ ଏଗ୍ଯାମ୍ ଦେଉଛି ସେ କଥା କିଏ ଜାଣିଛି ସେ ହିଁ ଦେଖୁଛି ଉପର୍ୱାଲା ହିଁ ଦେଖୁଛି ଆମେ କ'ଣ କରୁଛୁ ତ ମୁଁ ବି ଏତେ ମାନେ କ୍ଳିଅର୍କଟ୍ କରିକି କଥା କହିପାରୁନି କି ମୁଁ ବି ମାନେ ମୁଁ ସେମିତି ନୁହେଁ ବୋଲି ତ ଯେଉଁଟା ରିଅଲ୍ ଫ୍ୟାକ୍ଟ୍ ସେହି ବିଷୟରେ ଆଉ ରହିଲା ଇଞ୍ଜିନିୟରିଙ୍ଗ୍ ଯର୍ନି ଇଞ୍ଜିନିୟରିଙ୍ଗ୍ ଯର୍ନିଟା ବହୁତ ଭଲ ଯର୍ନି ଗୋଟେ ଥିଲା ଲାଇଫ୍ରେ ଆଉ ଇଞ୍ଜିନିୟରିଙ୍ଗ୍ ଯର୍ନି ପରେ ହୁଏତ ଜବ୍ ଫବ୍ କଥା ତ ଅଲଗା ବାକି କିଛି ଗୋଟେ ଶିଖିବାକୁ ମିଳିଲା କି ସମସ୍ତେ ବୁଲୁଥିବେ ତୁ ପାଠ ପଢୁଥିବୁ କି ମୁଁ ବୁଲୁଥିବି ସମସ୍ତେ ପାଠ ପଢୁଥିବେ ସେମିତି କିଛି ନାହିଁ ଭାଇ ଲାଇଫ୍ଟା ଗୋଟେ ଏମିତି ଜିନିଷ କଲେଜ୍ ଲାଇଫ୍ଟା ଗୋଟେ ଏମିତି ଜିନଷ କେତେ ଜଣ ଅଛନ୍ତି ଏନ୍ଜୟ କରିଦେବେ ଆଉ କେତେ ଜଣ ଅଛନ୍ତି ଆରାମ୍ସେ ବସିକି ପାଠ ପଢ଼ିକି ନିଜ କ୍ୟାରିଅର୍ ପାଇଁ ଚିନ୍ତା କରିବେ କିନ୍ତୁ ଆମେ କ'ଣ ହେବା ନିଜେ ନିଜେ ନିଜେ ହିଁ ଡିସିସନ୍ ନେବା ବୁଝିପାରିଲେ ମ୍ୟାମ୍